ଶିକ୍ଷକମାନେ ଶିକ୍ଷକ ମାନଙ୍କୁ ସ୍କୁଲରେ ପିଲାମାନଙ୍କୁ ସବୁକିଛି ଶିଖାଇବାକୁ ପଡ଼ିବ ଯେମିତିକି ପାଠ ପଢ଼ିବା ସତ ସତ ବାହାର ବି କିଛି ବ୍ୟାୟାମ ଏକ୍ସସାଇଜ୍ ଗୀତ ନାଚ ସବୁକିଛି ଶିଖାଇବାକୁ ପଡ଼ିବ ଆଉ ଆଜି ଆମ ସ୍କୁଲରେ କ'ଣ ଆଜିକାଲି ଟେକ୍ନୋଲୋଜି ଦୁନିଆ କମ୍ପ୍ୟୁଟର୍ ଅଛି ଲ୍ୟାପଟପ୍ ଅଛି ସେଟା ଆମ ସେଟା ସବୁ ସ୍କୁଲରେ ଦେବା ସବୁ ସ୍କୁଲରେ ସବୁ ସେଠାର ଅଭାବ ଅଛି ସେ ବି ସବୁ ସ୍କୁଲରେ ସେଟା ଦେବାକୁ ପଡ଼ିବ କମ୍ପ୍ୟୁଟର୍ ନାହିଁ ଦୈନନ୍ଦିନ ଜୀବନରେ କ'ଣ ହେଉଛି ସେଟା